ପିଲାମାନଙ୍କୁ ଓଡ଼ିଆ ଭାଷା ଶିଖେଇବା ଗୁରୁତ୍ୱପୂର୍ଣ୍ଣ କାହିଁକି ନା ପିଲାମାନେ ଓଡ଼ିଶା ଓଡ଼ିଶାରେ ରହିକି ବି ସେମାନେ ଇଂଲିଶ ମିଡ଼ିୟମରେ ପଢ଼ିକି ଓଡ଼ିଆ ଭାଷା ସେମାନେ ଜାଣିପାରୁନାହାନ୍ତି ଓଡ଼ିଆ ପଢ଼ିବାକୁ ପାରୁନାହାନ୍ତି ଓଡ଼ିଆ ପ୍ରତି ସେମାନେ ଧ୍ୟାନ ଦଉନାହାନ୍ତି ତ ଓଡ଼ିଆ ନିହାତି ଦରକାର ପିଲାମାନଙ୍କୁ ଶିଖେଇବାର ଆଉ ଓଡ଼ିଆ ଶିଖିବାର ତଡ଼ି ଓଡ଼ିଆ ପିଲା ତ ଓଡ଼ିଆ ଶିଖିବା ଦରକାର ହି ଆମକୁ ଓଡ଼ିଶାରେ ରହୁଛୁ ତ ଆମର ଭାଷା ଓଡ଼ିଆ